ଯଦି ଜଣେ ବ୍ୟକ୍ତି ଗୀତ ଗାଇବାକୁ ଚାହୁଁଛି ତେବେ ସେ ବ୍ୟକ୍ତି ପ୍ରଥମେ କୌଣସି ସଙ୍ଗୀତ ବିଦ୍ୟାଳୟରେ ଆଡ଼ମିଶନ୍ କରିବାକୁ ପଡ଼ିବ ଆଡ଼ମିଶନ୍ କରିବା ପରେ ପ୍ରତିଦିନ ବିଦ୍ୟାଳୟକୁ ଯାଇ ଗୀତ ଶିକ୍ଷା କରିବାକୁ ପଡ଼ିବ ମନ ଧ୍ୟାନ ଦେଇ ଗୀତ ଶିକ୍ଷା କରିବାକୁ ପଡ଼ିବ ଗୀତର ସୁର ଲୟ ତାଳକୁ ମନ ଧ୍ୟାନ ଦେଇ ଶିଖିବା ଦରକାର ଯେମିତିକି ଗୀତ ଗାଇବା ସମୟରେ ଗୀତର ସୁର ଲୟ ତାଳ ସବୁ ଠିକ ରହିବ ଫଳରେ ଯେକୌଣସି ଗୀତକୁ ସହଜରେ ଗାଇପାରିବ ଯଦି ସୁର ଲୟ ତାଳ ଠିକ ରହିବ ତା'ହେଲେ ତୁମେ ନିଜର ଗାୟନ କୌଶଳରେ ଉନ୍ନତି ଆଣିପାରିବ ଯଦି ତୁମେ ସୁର ଲୟ ତାଳ ଠିକ କରି ଗାଇପାରିବ ତା'ହେଲେ ଯେକୌଣସି ଗୀତକୁ ଭଲ ଭାବରେ ଗାଇପାରିବ ଓ ସୁର ଲୟ ତାଳ ଠିକ ଥିଲେ ଗାଇଥିବା ଗୀତକୁ ଶୁଣିବାକୁ ମଧ୍ୟ ଭଲ ଲାଗିବ